ମୁଁ ଦୌଡ଼ିବା ସମୟରେ ମୋ ମୁହଁ ଆଗକୁ ଏବଂ ପିଠି ପଛକୁ କରି ପଛକୁ ପଛକୁ ଧାଇଁ ଥାଏ ଯାହା ଫଳରେ ମୋର ଛାତି ସୁସ୍ଥ ରହିଥାଏ ଏବଂ ମୋତେ ନିଶ୍ୱାସ ପ୍ରଶ୍ଵାସ ନେବାରେ କୌଣସି ବି ଅସୁବିଧା ହୋଇନଥାଏ